ଓଡ଼ିଆ ଭାଷା ଅନ୍ୟ ଭାଷାମାନଙ୍କ ତୁଳନାରେ ବହୁତ ପ୍ରଭାବିତ କରିଥାଏ ଓଡ଼ିଆ ଭାଷା ଏକ ବହୁତ ବଡ଼ ଭାଷା ଏବଂ ଏଥିରେ ବହୁତ କିଛି ଇଏ ହୋଇଥାଏ